ଏକ ଗେମ୍ ପାଇଁ ନୂଆ ବିଷୟ ବସ୍ତୁ ସୃଷ୍ଟି କରୁଛି ମୁଁ ଗେମ୍ରେ ନୂଆ ନୂଆ ମଟନ୍ ଆଣିବା ପାଇଁ ଏକ ଆପ୍ ସାହାଯ୍ୟ ଏକ ଖେଲ ଏବଂ କିଛି ଶିଖିବାର ଜିନିଷ ବିଷୟରେ ମୁଁ ମାନଙ୍କୁ ଧାରଣା ଦେଇ

ଲୋକମାନେ ଏହି

ସାହାଯ୍ୟରେ ନୂଆ ଗେମ୍ ଖେଲନ୍ତି ଏବଂ ନିଜର ମନୋରଞ୍ଜନ କରନ୍ତି ଆଉ ଏହି ଗେମ୍ ସାହାଯ୍ୟରେ ପିଲାମାନେ କିଛି ଶିଖିବାକୁ ମଧ୍ୟ ପାଇଥାନ୍ତି